ହିନ୍ଦୁ ଧର୍ମରେ ରଜ ଦୋଳ ଗହ୍ମାପୂର୍ଣ୍ଣିମା ଦୁର୍ଗାପୂଜା କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ କାରଣ ଏହି ସବୁ ହେଉଛି ହିନ୍ଦୁ ଧର୍ମରେ ଏକ ଗୁରୁତ୍ଵ ମହତ୍ଵପୂର୍ଣ୍ଣ ପୂଜା ଅଟେ ଏହି ପୂଜାରେ ପରିବାରର ପରିବାରର ବର୍ଗ ବନ୍ଧୁବାନ୍ଧବ ଇତ୍ୟାଦି ଯୋଗଦାନ କରିଥାନ୍ତି ପିଠାପଣା ମିଠା ତରକାରୀ ଇତ୍ୟାଦି ହୋଇଥାଏ ରଜରେ ଆମେ ଦୋଳି ଖେଳୁ ଗାଁ ଗାଁ ର କୌଣସି ଏକ ଗଛରେ ଦୋଳି ବାନ୍ଧି ଗାଁ ର ପ୍ରତ୍ୟେକଟି ପିଲା ସେଥିରେ ଦୋଳି ଖେଳୁ ଦୋ ଦୋଳପୂର୍ଣ୍ଣିମାରେ ଆମେ ରଙ୍ଗ ରଙ୍ଗୋଲି ହୋଇଥାଉ ପ୍ରତ୍ୟେକ ମଣିଷ ପ୍ରତ୍ୟେକ ମଣିଷ ଅନ୍ୟ ମଣିଷକୁ ରଙ୍ଗ ଲଗାଇ ସେହି ଉତ୍ସ ସେହି ଉତ୍ସବକୁ ଅଧିକ ଆନନ୍ଦିତ କରିଥାଏ ଦୁର୍ଗା ପୂଜା ଟାଇମରେ ଦୁର୍ଗା ଠାକୁରଙ୍କୁ ପୂଜା କରିଥାଉ ଆଉ ଉପାସ କରିଥାଉ ଫଳ ମୂଳ ନେଇ ଦୁର୍ଗା ପୂଜା କରିବାପାଇଁ ଯାଇଥାଉ ସେଠାରେ ଅନେକ ଲୋକ ମଧ୍ୟ ଥାଆନ୍ତି ସେମାନେ ମଧ୍ୟ ଦୁର୍ଗା ପୂଜା କରନ୍ତି ଦୁର୍ଗାପୂଜା କରିଥାନ୍ତି ଅ ଦୁର୍ଗାପୂଜା କରିଥାନ୍ତି ଆଉ ତାପରେ ଅଷ୍ଟମୀ ନବମୀ ଦଶମୀ ଦିନ ଦଶହରା ହୋଇଥାଏ ସେଦିନ ପିଠା ମଧ୍ୟ ହୋଇଥାଏ ପିଠା ମଧ୍ୟ ହୋଇଥାଏ ଅ ଓ ସେଦିନ ଦୂର୍ଗା ଠାକୁରଙ୍କୁ ମଧ୍ୟ ବିସର୍ଜନ ଦିଆଯାଇଥାଏ ରଜରେ ଘରେ ଝିଅ ମାନେ ରଜ ହେଉଛି ଝିଅ ମାନଙ୍କର ପର୍ବ ଯାହା ପାଞ୍ଚଦିନ ପାଳନ କରାଯାଇଥାଏ ଆଉ ରଜଦିନ ଝିଅମାନେ ମେହେନ୍ଦୀ କରିଥାନ୍ତି ନୂଆ ଡ୍ରେସ୍ ପିନ୍ଧିଥାନ୍ତି ସେଦିନ ପିଠାପଣା ହୋଇଥାଏ ଘରର ସମସ୍ତ ବର୍ଗ ସମସ୍ତ ସଦସ୍ୟ ମାନେ ପିଠାପଣା ଖାଇଥାନ୍ତି ଅନେକ ଆନନ୍ଦ ଉଲ୍ଲାସରେ ସେ ଏହି ପର୍ବକୁ ପାଳନ କରିଥାନ୍ତି